ହଁ କ'ଣ କ'ଣ ନେବେ ହଁ ଜିଓମେଟ୍ରିକ୍ ବକ୍ସ୍ ଅଛି ଆପଣ କେଉଁ କମ୍ପାନୀର ନେବେ ନଟ୍ରାଜ୍ର ଅଛି ହଁ କେତେ ଦାମ୍ ଭିତ୍ରେ ନେବେ ଆପଣ ଅଛି ପଚାଶ୍ ପଚିଶ୍ରୁ ଷ୍ଟାର୍ଟ୍ କରିକିନା ଷାଠିଏ ପଚାଶ୍ ଏଇ ଭଳିଆ ଅଛି ରେଟ୍ର ଆଉ ଡ୍ରଇଂ ଶିଟ୍ ଗୋଟେ ଛଅ ଟଙ୍କା ଲେଖା ଗୋଟେ ବଡ଼ ଫର୍ଦ୍ଦ ପ୍ରୋଜେକ୍ଟ୍ ପାଇଁ ନେବେ ତ ହଁ ବଡ଼ ଖଣ୍ଡ ହେଲେ ହୋଇଯିବ କେତେ ବଡ଼ ଖୋଜୁଛନ୍ତି ତା'ହେଲେ ଆପଣ କେତେ କ୍ଲାସ୍ ପିଲାଟା ହଁ ଟପିକ୍ଟା କ'ଣ ସେଇ ଅନୁସାରେ ଆପଣ ଲିଷ୍ଟ୍ କରିଥିବେ ନା ହଁ ସ୍କେଚ୍ ପେନ୍ ଅଛି

ଆଜ୍ଞା ହଉ ଠିକ୍ ଅଛି ହଁ ଦେଖାଉଛି ଏଇଗୋଟା ଏଇଟା ହେଉଛି ସେଟା ଦଶ ଟଙ୍କା ଅଛି ଗୋଟେ ଏଇଟା ଗୋଟେ ପନ୍ଦର ଟଙ୍କା ଆସୁଛି ଏଇଟା ପଇଁତିରିଶ୍ ଟଙ୍କା ଆପଣ ଯେତିକି ନେଇପାରିବେ ଦଶ୍ରୁ ଷ୍ଟାର୍ଟ୍ କରିକି ହଉ ଠିକ୍ ଅଛି ଆଜ୍ଞା ଆଜ୍ଞା ଆଜ୍ଞା କେତେଟା ସୁଦ୍ଧା ଦରକାର ଆଚ୍ଛା ଏଇଟା ଆପଣଙ୍କର ଆସିଯାଉଛି ପନ୍ଦର ଟଙ୍କା ଆସିଯାଉଛି ବଡ଼ ଆଉ ଯଦି ବଡ଼ ଇଞ୍ଚିଆ ନେବେ ବେଲେ ଦୁଇ ଇଞ୍ଚିଆ ଅଛି ତିନି ଇଞ୍ଚିଆ ଅଛି ଆପଣ ସେଇ ଅନୁସାରେ ନେବେ ଯଦି ନେବେ ତିନି ଇଞ୍ଚିଆଟା ଆପଣଙ୍କର ଆସିବ ତିରିଶ ଟଙ୍କା ହଉ ଠିକ୍ ଅଛି ଆପଣ ଆଉ ଆଉ କ'ଣ କ'ଣ ନେବେ ଆପଣ ଏଇଟା ଆପଣଙ୍କର ଆସିଯିବ ଗୋଟେ ଦଶ ଟଙ୍କା ପିସ୍ ଯୋଉଟା ଏଇଟା ଗୋଟେ ଗୋଟେ ବିକ୍ରି ହେଉଛି ଆପଣ ଯେତିକି ଏଇଟା ଆସୁଛି ଆପଣଙ୍କର ଦଶଟା ରହୁଛି ଶହେ ଟଙ୍କା ପ୍ୟାକେଟ୍ଟା ହଉ ଠିକ୍ ଅଛି ଆଉ କ'ଣ କ'ଣ ନେବେ ଆପଣ ଆଉ ପ୍ରୋଜେକ୍ଟ୍ ପାଇଁ ଆଉ ଆଉ ରବର୍ ଅଛି ଯୋଉ କଟର୍ ପେନ୍ସିଲ୍ ସ୍କେଲ୍ ଏଗୁଡ଼ା କିଛି ନେବେନି ସ୍କେଲ୍ଟା ତ ହଁ ସେଇଟା ଆପଣଙ୍କର ପଚିଶ ଟଙ୍କା ପଡ଼ିବ ହଁ ପ୍ଲାଷ୍ଟିକ୍ର ବି ଅଛି ଫାଇବର୍ର ଅଛି କଇଞ୍ଚି କୋଉଟା ବଡ଼ ନେବେ ନା ଛୋଟ ନେବେ

ଛୋଟଟା ଅଛି ପଚିଶ ଟଙ୍କା ଆଉ ତା'ଠୁ ବଡ଼ ନେବେ ହେଲେ ତିରିଶ ପଇଁତିରିଶ ଟଙ୍କା ଏଭଳିଆ ଆସିବ କାଟିବା ପାଇଁ ନେବେତ ସେଟା ବଡ଼ ନେଇଯାଅ ପଇଁତିରିଶ ଟଙ୍କା ପଡ଼ିବ ହଁ ଠିକ୍ ଅଛି ଆପଣଙ୍କର ନଅଶହ ପଚାଶ ଟଙ୍କା ବିଲ୍ ହୋଇଛି ହଁ ଡିସ୍କାଉଣ୍ଟ୍ ଆପଣ ନଅ ଶହ ଟଙ୍କା ଦେବେ ହେଲେ ପଚାଶ ଟଙ୍କା କାଟି ଦେଉଛି ଏତେଗୁଡ଼େ ଜିନିଷ ନେଲେ ଆପଣ